ଆମ ବଗିଚାରେ ଜୈବ ବିବିଧତା ବ୍ୟବହାର କରିବା ଯୋଗୁଁ ଗଛର ବହୁତ ବୃଦ୍ଧି ହେଇଛି ଏବଂ ତାହାର ଭଲ ଭଲ ପତ୍ର ଏବଂ ଫୁଲ ବି ଆସିଛି ଯାହା ଆମ ବଗିଚାରେ ବ୍ୟବହାର କରିବା ଦ୍ୱାରା ଆମେ ବହୁତ ଭଲ ଫଳ ମିଳି ମିଳିଛି ଏମିତି ବହୁତ ପ୍ରକାର ଫୁଲ ବି ହେଉଛି ଆମେ ଯଦି ଜୈବ ବିବିଧତା ବ୍ୟବହାର ନ କରିବା ତାହେଲେ ଆମ ଗଛର ଭଲ ବୃଦ୍ଧି ହେଇପାରିବ ନାହିଁ ଯଦି ଆମେ ଜୈବ ବିିବିଧତା ବ୍ୟବହାର କରିବା ତାହେଲେ ମାଟିର ଉର୍ବରତା ବି ବଢ଼ିବ ଏବଂ ଯାହାଦ୍ୱାରା ଆମେ ବହୁତ ଭଲ ବଗିଚାଟିଏ ପାଇବା ଏବଂ ସେ ବଗିଚାରେ ବି ଆମେ ବହୁତ ପ୍ରକାର ଜିନିଷ ଲଗେଇପାରିବା ଯାହାକୁ ଯାହା ଆମେ ରାସାୟନିକ ବିବିଧତା ପରି କିଛି କିଛି ରିଏକ୍ସନ୍ ହେଇପାରିବ ନାହିଁ ଯଦି ଆମେ ଜୈବ ବିବିଧତା ବ୍ୟବହାର କରିବା ତାହେଲେ ଆମର ଗଛଟିର ବୃଦ୍ଧିତ ଭଲ ଭାବରେ ହେବ ଏବଂ ମାଟିର ବି ଉର୍ବରତା ବଢ଼ିବ ତା ସହିତ ଆମର ପରିବେଶକୁ ବି ଭଲ ରଖିବ ଯେମିତି ଆମେ ଯଦି ରାସାୟନିକ ଇଏ ରାସାୟନିକ ବିିବିଧତା ବ୍ୟବହାର କରିବା ତାହେଲେ ଆମ ବଗିଚାର ଉର୍ବରତା ବି କମିଯିବ ଏବଂ ଗଛ ତ ବୃଦ୍ଧି ହେବ କିନ୍ତୁ ସେଇ ଜିନିଷ ଯଦି ଆମେ ରାସାୟନିକ ଜିନିଷ ଯଦି ବ୍ୟବହାର କରିବା ତାହେଲେ ସାନ ଛୁଆମାନେ ଯଦି ସେ ଜିନିଷକୁ ଭୁଲ୍ରେ କେବେ ପାଟିରେ ପକେଇଦେବେ ତାହେଲେ ସେ ତାଙ୍କର ଦେହ ଖରାପ୍ ହେଇଯାଇପାରେ ତ ଆମେ ଖାଲି ବଗିଚାରେ ଫୁଲ ଗଛ ଲଗେଇବା ନାହିଁ ତା ସହିତ ଆମେ ବହୁତ ପ୍ରକାର ପନିପରିବା ବି ଲଗେଇବା ସେ ପନିପରିବାରେ ଯଦି ଆମେ ଜୈବିକ ବିବିଧତା ଦେବା ତାହେଲେ ଆମ ଶରୀରରେ ବି ବହୁତ ପ୍ରକାର ଉନ୍ନତି ହେଇପାରିବ ଯେମିତିକି ଦେହ ଜଲ୍ଦି ଖରାପ୍ ହେବ ନାହିଁ ଯେମିତି ଯଦି ଦେହ ଜଲ୍ଦି ଖରାପ୍ ହେବ ନାହିଁ ତାହେଲେ ଆମେ ଆମେ ଯୋଉ ମାର୍କେଟ୍ରେ ବଜାରରେ ଯୋଉ ପ୍ରକାର ଜିନିଷ ମିଳୁଛି ସେଇ ଜିନିଷ ଖାଇକି ଆମର ଦେହ ବି ଖରାପ୍ ହେଉଛି ଯଦି ଆମେ ସେଇ ଜିନିଷ ବଗିଚାରେ ଉତ୍ପାଦନ କରିବା ତାହେଲେ ଆମର ଦେହ ଖରାପ୍ ହେବାର ହେବାର ସୁଯୋଗ ଟିକେ କମ୍ ଥିବ କିନ୍ତୁ ଏହିପରି ଜିନିଷ ଆମେ ବଗିଚାରେ କରିବା କଥା ଏମିତି ବଗିଚାଟି ଥିଲେ ଆମେ ଫୁଲ ପାଇଁ ବାହାରକୁ ଯିବାକୁ ପଡ଼ୁନାହିଁ ପୂଜା ପାଇଁ ଯଦି ଆମେ ଫୁଲ ତୋଳିବାକୁ ଚାହୁଁଛୁ ତାହେଲେ ଆମ ନିଜ ବଗିଚା ଥିଲେ ଆମେ ନିଜେ ସହଜରେ ନେଇପାରିବା ନହେଲେ ପୂଜା ସମୟରେ ଆମେ ଅଲଗା କାହା ଘରେ ଯିବୁ ଫୁଲ ତୋଳିବାକୁ ଗୋଟିଏ ଘରରେ ବଗିଚାଟିଏ ଥିଲେ ଘରଟା ସୁନ୍ଦର ଦିଶେ ତ ବଗିଚାରେ ଆମେ ଜୈବ ବିବିଧତା ଯଦି ବ୍ୟବହାର କରିବା ତାହେଲେ ଆମେ ବାର ମାସ ଫୁଲ ପାଇପାରିବା ବଗିଚାଟି ବହୁତ ସୁନ୍ଦର ହେଇକି ରହିବ ତାହେଲେ ଆମେ ଜୈବ ବିବିଧତା ବ୍ୟବହାର କରିବା ଦରକାର ଗୋଟେ ବଗିଚାରେ ଯଦି ଆମେ ବାର ମାସ ଫୁଲ ଫଳ ପାଇବାକୁ ଚାହୁଁଚୁ ତାହେଲେ ସମସ୍ତଙ୍କୁ ଜୈବ ବିବିଧତା ବ୍ୟବହାର କରିବା ଦରକାର ତ ଜୈବ ବିବିଧତାର ଭୂମିକା ଗ୍ରହଣ କରିବା ପ୍ରମୁଖ କାରଣ ହେଲା ଯେ ଗଛ ବଗିଚା ଏବଂ ଆମର ଶରୀର ଆଉ ବାହ୍ୟମଣ୍ଡଳର ସବୁକିଛି ଭଲରେ ରହିବ ସେଇଟା ପାଇଁ ଜୈବ ବିବିଧତାକୁ ବ୍ୟବହାର କରିବା ଉଚିତ୍ ଯେମିତିକି ଯେମିତିକି ଆମେ ବହୁତ ପ୍ରକାର ପନିପରିବା ଘରେ ଉତ୍ପାଦନ କରିବା ଫଳରେ ବଜାରକୁ ଯିବାକୁ ପଡ଼ିବ ନାହିଁ ଆଉ ବହୁତ ପଇସା ବି ବଞ୍ଚିଯିବ ଆମେ ଘରେ ବହୁତ ସ୍ୱାଦିଷ୍ଟ ଖାଦ୍ୟ ବି ବନେଇପାରିବା ଯାହା ବଜାର ଅପେକ୍ଷା ବେଶି ସ୍ୱାଦିଷ୍ଟ ହେଇପାରିବା ଆମେ ଜାଣିଛୁ ଯେ ବଜାରରେ ଆଜିକାଲି ରାସାୟନିକ ସାର ବ୍ୟବହାର କରାଯାଉଛି ଯଦି ଆମେ ସେଇ ଜିନିଷଟାକୁ ବଗିଚାରେ ଉତ୍ପାଦନ କରିବା ତାହେଲେ ଆମର ଦେହ ସହିତ ସହିତ ଆମ ଦେହ ସହ ଆମ ଛୁଆମାନେ ବି ଭଲ ରହିବ ଏବଂ ପରିବାରର ସମସ୍ତଙ୍କର ଦେହ ବି ଭଲ ରହିବ ତ ଜୈବ ବିବିଧତା ଆମର ମୁଖ୍ୟ ବ୍ୟବହାର ଦ୍ରବ୍ୟ